ଆଚ୍ଛା ବୁଲୁ ତୁ ମତେ କହିବୁ କି ଭୁବନରେ ଥିବା ରେନବୋ ଢାବା ରୁ ମୁ କିଛି ଖାଦ୍ୟ ମଗେଇବାକୁ ଚାହୁଁଚି ତା ବିଷୟରେ ମତେ ଟିକେ କହ କାହିଁକି ନା ତୁ ମତେ ସେଇ ଢାବା ବିଷୟରେ ଜଣେଇବୁ ତାର ଖାଦ୍ୟ କେତେ ଭଲ କୁକୁଡ଼ା ମାଂସ ସ୍ୱାଦ ଅଛି କି ନାହିଁ ଚଣା ମସଲା ସହ ପରଟା ଭଲ ଅଛି କି ନାହିଁ ତାହା ଜଣେଇବୁ